ମୋ ମୁଁ ବଗିଚାରେ କାମ କରେ ମୋ ବ୍ୟତୀତ ମୋ ସ୍ତ୍ରୀ ମଧ୍ୟ ମୋର ଅନୁପସ୍ଥିତିରେ ସିଏ ମଧ୍ୟ କରେ ବାପା ବି ମଧ୍ୟ ଟିକେ ସାହାଯ୍ୟ କରନ୍ତି ଏହା ଆଉ ମୋ ଭାଇ ମଧ୍ୟ ଏମିତି ଆମ ପରିବାର ସମସ୍ତେ ହେଲ୍ପ କରନ୍ତି ହେଲ୍ପ କରିବା ସହ ସମସ୍ତେ ପାଣି ମଧ୍ୟ ପାଣି ଦେଇକି ତାଙ୍କର କେଉଁଠି କୀଟନାଶକ ଔଷଧ ମଧ୍ୟ ସବୁ ଛିଞ୍ଚନ କରାହୁଏ ସମସ୍ତେ ସମସ୍ତେ କରନ୍ତି ପ୍ରାୟତଃ ମୁଁ ସବୁବେଳେ ମୁଁ ପ୍ରେଜେଣ୍ଟ ରହିଥାଏ ମୋ ବ୍ୟତୀତ ସମସ୍ତେ ଏହାର କରିଥାନ୍ତି ମୁଁ ଏଣେତେଣେ କୁଆଡ଼େ ସେମିତି ଯାଏ ନାହିଁ ଏମାର୍ଜେନ୍ସି କେବେ କୁଆଡ଼େ ଯଦି କେବେ ଗଲି ବେଶୀ ସମୟ ରୁହେ ନାହିଁ ଗଲେ ବି ସେ ତୁରନ୍ତ ମୁଁ ପଳାଇ ଆସେ କିନ୍ତୁ ମୁଁ ନଥିବା ଅବସ୍ଥାରେ ମୋ ସ୍ତ୍ରୀ ପୁରା ଦାୟିତ୍ୱର ସହିତ ସେ କାମ ତୁଲାଇକି କରନ୍ତି ନିଜ ଦାୟିତ୍ୱରେ ମୋଠୁ ମୋଠୁ ବେଶୀ ଦାୟିତ୍ୱରେ ସେ କରିଥାନ୍ତି ସବୁ କାମରେ ସେ ହେଲ୍ପ ସାହାଯ୍ୟ କରିଥାନ୍ତି ଆଉ ବାପା ମଧ୍ୟ କରିଥାନ୍ତି ଏହାର ଏହାର ଫାଇଦା ଆମେ ପାଇଥାଉ ଆମର ଏହା ସବୁ କରିଥାଉ ଏହାର କୁ ବଗିଚା କରିବାର ଆଗ୍ରହୀ ବହୁତ ଆଉ ଏହାକୁ ସୌନ୍ଦର୍ଯ୍ୟ କରିବାରେ ତାଙ୍କର ସମସ୍ତଙ୍କର ବହୁତ ମନୋବଳ ରହିଛି ଏହା ବ୍ୟତୀତ ଆମର ମୋତେ ବହୁତ ପସନ୍ଦ ଲାଗେ ସୌନ୍ଦର୍ଯ୍ୟ ପାଇଁ ବଗିଚା କରିବାରେ ବହୁତ ଖୁସି ଲାଗେ ଆମକୁ ସେଥିପାଇଁ ଆମେ ବଗିଚା କରିଥାଉ ବଗିଚା କରିବାରେ ଆମକୁ ବହୁତ ବହୁତ ଭଲ ଲାଗିଥାଏ ଏହା ଦାୟିତ୍ୱ ର ସହକାରେ ଆମେ କରିଥାଉ